ବ୍ରହ୍ମାଣ୍ଡ ଏତେ ବଡ଼ ଯେ ତାହାର ଆକାର ଆମେ ଏଯାଏଁ ଜାଣିନାହୁଁ ବ୍ରହ୍ମାଣ୍ଡର ସକାଳ ଶକ୍ତିର ଆଧାର ହେଉଛି ସୂର୍ଯ୍ୟ ଏହି ସୂର୍ଯ୍ୟ ଚାରିପଟେ ଆଠଟି ଗ୍ରହ ଘୁରୁଛନ୍ତି ସେଗୁଡ଼ିକ ହେଲା ବୁଦ୍ଧ ଶୁକ୍ର ପୃଥିବୀ ମଙ୍ଗଳ ବୃହସ୍ପତି ସନି ୟୁରେନ୍ ଓ ନେପଚୁନ୍ ଏତତ୍ ବ୍ୟତୀତ ତାଙ୍କର ମଧ୍ୟ ଅନେକ ଉପଗ୍ରହ ରହିଥାଏ ସେଥିମଧ୍ୟରୁ ପୃଥିବୀର ଗୋଟିଏ ଉପଗ୍ରହ ରହିଛି ଯାହାର ନାମ ଚନ୍ଦ୍ର ସେମିତି ସବୁଠାରୁ ଅଧିକ ଉପଗ୍ରହ ଥିବା ଗ୍ରହ ହେଉଛି ବୃହସ୍ପତି ଏତତ୍ ବ୍ୟତୀତ ଅନେକ ତାରକା ପୁଞ୍ଜି ସପ୍ତର୍ଷି ମଣ୍ଡଳ ଧ୍ରୁବତାରା ରହିଛି ତାହା ଦେଖିବାକୁ ଅନେକ ଆକର୍ଷଣୀୟ ସପ୍ତର୍ଷି ମଣ୍ଡଳରୁ ସାତଟି ତାରା ଅଛନ୍ତି ଯାହା ଅନ୍ଧାରରେ ପ୍ରଶ୍ନବାଚକ ଚିହ୍ନ ପରି ଦେଖାଯାଏ ଏହି ନକ୍ଷତ୍ର ମାନେ ହେଲେ ପୁଲହଃ ପୁଲସ୍ୟ ଅତ୍ରି ଅଙ୍ଗୀରା ବଶିଷ୍ଟ୍ୟ ଓ ମରିଚୀ ପୁଲସ୍ୟ ଓ ଅତ୍ରି ନକ୍ଷତ୍ରକୁ ଦୁଇଟିରୁ ଆଧାରିତ ରେଖାରେ ଯୋଗ କରି ବକ୍ର ଉତ୍ତରକୁ ବତାଇଲେ ତାହା ଉଜ୍ଜ୍ଵଳ ତାରକା ପାଖରେ ପହଞ୍ଚେ ସେହି ତାରାକଟି ହେଉଛି ଧ୍ରୁବ ତାରା ଏହି ତାରକା ସାହାଯ୍ୟରେ ଭାରତରେ ଉତ୍ତର ଦିଗ ସ୍ଥିର ଦେଖାଯାଏ